ଆମର ଭାରତରେ ଅନେକ ଭାଷା ରହିଛି ଆମର ପଡ଼ୋଶୀ ଭାଷା ହିସାବରେ ଗୋଟିଏ ହେଲା ବଙ୍ଗଳା ଆଉ ଗୋଟିଏ ହେଲା ହିନ୍ଦୀ ଏବଂ ହିନ୍ଦୀ ଭାଷାଟା ସାଧାରଣତଃ ସଂସ୍କୃତ ଭାଷାରୁ ଆସିଛି ବଙ୍ଗଳା ହେଉଛି ଏକଦମ୍ ପ୍ରାଚୀନ ଭାଷା ଯେଉଁଟାକୁ କହାଯାଏ ଏକଦମ୍ କୃଷ୍ଣଙ୍କର ତାଙ୍କର ବାଲ୍ୟ ଲୀଳାର ଭାଷା ଓଡ଼ିଆ ଭାଷା ଠିକ୍ ସେହିପରି ଏସମସ୍ତ ଯେହେତୁ ଏଗୁଡ଼ିକ ସବୁ ଅଛି ଆମର ପାଖାପାଖି ଭାଷା ସିଏ ପରସ୍ପର ଭିତରେ ସମନ୍ୱୟ ରହିଛି ଏବଂ ସେମାନଙ୍କ ଭାଷା ଆମ ଭିତରେ ରହିଛି ଆମ ଭାଷା ମଧ୍ୟ ତାଙ୍କ ଭିତରେ ସବୁ ରହିଅଛି ଏବଂ ଆମ ଦେଶରେ ଯେତେବେଳେ ଆମ ରାଜ୍ୟରେ ଯେତେବେଳେ ବଙ୍ଗାଳିମାନେ ଅନେକ ଶାସନ ଭିତରେ ରହିଥିଲେ ଏବଂ ଅନେକ ଉଚ୍ଚ ପଦ ପଦବୀରେ ରହିଥିଲେ ତାଙ୍କ ଭାଷାକୁ ସେମାନେ ପ୍ରଚଳନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଆମର ପୁର୍ବପୁରୁଷମାନେ କେତେକ ମହାନ ପୁରୁଷ ଦେଖିଲେ ଯେ ଭାଷା ଯେଉଁ ଓଡ଼ିଆ ଯେପରି ଲୋପ୍ ପାଇଯିବ ସେ ଆନ୍ଦୋଳନ କରି ଆମ ଭାଷାକୁ ସେମାନେ କିପରି ସୁରକ୍ଷା ଦେବେ ସେଇଥିପାଇଁ ଚେଷ୍ଟା କରିଥିଲେ